ଯେହେତୁ ଆମର ମାତୃଭାଷା ହେଉଛି ଓଡ଼ିଆ ତ ଲୋକମାନେ ଆଜିକାଲି ବେଶୀ ଇଂଲିଶ ହିନ୍ଦୀ କହିବାକୁ ବେଶୀ ପସନ୍ଦ କରନ୍ତି କିନ୍ତୁ ଓଡ଼ିଆ ହେଉଛି ଆମର ଯେହେତୁ ମାତୃଭାଷା ତ ପିଲାମାନେ ପିଲାଠୁ ହିଁ ସେମାନେ ଓଡ଼ିଆ କହି ଛାଡ଼ି ଇଂଲିଶ ହିନ୍ଦୀ ଏସବୁ ପାଇଁ ବେଶୀ ଆକର୍ଷିତ ହୋଇଥାନ୍ତି ତେଣୁ ଆମର ଓଡ଼ିଆ ମଧ୍ୟ ସାଂସ୍କୃତିକ ମଧ୍ୟ ବେଶୀ ଲୋପ ପାଇ ଆସିଲାଣି ତେଣୁ ସେଥିପାଇଁ ପିଲାମାନଙ୍କୁ ପିଲାବେଳୁ ହିଁ ଆମର ନିଜର ମାତୃଭାଷା ବିଷୟରେ ତାଙ୍କ ଦେଇକି କହିବା ଆବଶ୍ୟକ ପଡ଼ିଛି ଏବଂ ସେମାନେ ଓଡ଼ିଆକୁ ନିଜର ମାତୃଭାଷା ଯେତେ ଭାବିବେ ସେତେ ଜଲ୍ଦି ଓଡ଼ିଆ ବିଷୟରେ ନିଜର ଆକର୍ଷଣ ହେଇପାରିବେ ଆଉ ଯେହେତୁ ଓଡ଼ିଆ ଆମର ମାତୃଭାଷା ହେଇଥିବା ହେତୁ ପିଲାମାନେ ସେଇଟା ଯେତେ ଜଲଦି ଶିଖିବେ ସେଇଟା ଆମ ଦେଶ ଏବଂ ଭବିଷ୍ୟତ ପାଇଁ ବହୁତ ଭଲ ହୋଇଥାଏ ତେଣୁ ନିହାତି ନିଜର ପରିବାର ବାପା ମାଆ ସମସ୍ତେ ପିଲାମାନଙ୍କୁ ଜରୁରୀ ଭାବରେ ଓଡ଼ିଆ ଜିନିଷ ଏବଂ ଓଡ଼ିଆ ସାଂସ୍କୃତିକ ବିଷୟରେ ପିଲାମାନଙ୍କୁ ଏବଂ ସମାଜକୁ ପ୍ରୋତ୍ସାହନ କରିବା ନିହାତି ଆବଶ୍ୟକ ଅଛି ସେ ସେଥିପାଇଁ ଆମର ଓଡ଼ିଆ ଭାଷାକୁ ଅଧିକ ଗୁରୁତ୍ୱ ଦେବା ନିହାତି ଆବଶ୍ୟକ ଏବଂ ଯେହେତୁ ଇଂଲିଶ ହିନ୍ଦୀ ପିଲାମାନେ ଅଧିକ ଆକର୍ଷିତ ହୋଇଥାନ୍ତି ସେଗୁଡ଼ିକୁ ଟିକେ କମାଇ ଆମର ଓଡ଼ିଆ ସାଂସ୍କୃତିକ ଆଭିଜାତୀୟ ଏଗୁଡ଼ିକୁ ଟିକେ ପ୍ରୋତ୍ସାହନ କରିବା ନିହାତି ଆବଶ୍ୟକତା ପଡ଼ିଛି